ମାର୍କେଟକୁ ଯାଇଥିଲି ଏକ୍ଜାମ୍ ସେଣ୍ଟ୍ର୍ ବୁକ୍ ପାଇଁ ମୋତେ ନଟରାଜର ଦେଖାଇଲା ଦେଖାଇଲା ଆଉ ଅନେକ କମ୍ପାନୀର ଦେଖାଇଲା ମୁଁ କିନ୍ତୁ ନଟରାଜର କିଣିକି ଆଣିଥିଲି ଆଣିଲା ପରେ ଦେଖିଲି ଯେ କିଛିଦିନ ପରେ ସେଇଟା ତା'ର ଉପର ମଲାଟ ବାହାରି ପଡ଼ୁଛି ସେ ଧଡ଼ିଗୁଡ଼ିକ ଧିରେ ଧିରେ ଖଣ୍ଡିଆ ହେଇ ଯାଉଛି ଆଉ ସାଇଜ୍ କରି ରଖିକି ସେ ଉପରେ କାଗଜ ରଖି ଲେଖିବି ବୋଲି କହିଲେ ଲେଖାଟା ଗୋଟେ ସାଇଡ଼୍ରେ ନେଲେ ଆଉ ଗୋଟେ ସାଇଡ଼ ଟାଣିକି ନେଇ ଯାଉଛି ଏମିତି ପ୍ରୋବ୍ଲେମଗୁଡ଼ାକ ଦେଖାଇଲା ତା'ପରେ ତା'ର ଯେଉଁ କାଗଜ ଚିପକାଇବା ପାଇଁ ଥିବ ସେଇଟା ମଧ୍ୟ କେମିତି ଖରାପ ତା'କୁ ଚିପ୍କାଇ ଚିପ୍କାଇ କି କିଛିଦିନ ଚିପକେଇଲା ପରେ ଖରାପ ହେଇଗଲା ସେଇଟା ଏମିତି ହେଇକିରି ଖରାପ ହେଇଗଲା ମୁଁ ସେ ଦୋକାନକୁ ଆଉ ସେ ଦିନରୁ ଯାଉ ନାଇଁ ଏମିତି ହେଇକି ରହି ଯାଇଛି ସେଇଟା ଏମିତି ଡୁପ୍ଲିକେଟ୍ ଜିନିଷ ମୋତେ ଧରାଇ ଦେଇଥିଲା ମୁଁ ଧରି ପଳାଇ ଆସିଥିଲି ଆଉ କ'ଣ କରାଯିବ